ଆମେ ପାରମ୍ପାରିକ ଭାବରେ ସମସ୍ତେ କଲମ ଓ କାଗଜରେ ଲେଖିବାକୁ ପସନ୍ଦ କରନ୍ତି କାହିଁକିନା ଲେଖିବା ଓ ପଢ଼ିବା ଦ୍ୱାରା ଆମର ମନ ଏକାଗ୍ରତା ରହିଥାଏ ମନ ଏକାଗ୍ରତା ରହିଲେ ମନକୁ ଉତ୍ସୁକତା ସହିତ ଆନନ୍ଦ ଉଲ୍ଲାସ ମଳେ ଏବଂ ମନରେ ଶାନ୍ତି ପାଇଥାଉ ଆଜିକାଲି ଲାପଟପ୍ ଲାପ୍ଟପ୍ ମୋବାଇଲରେ ମଧ୍ୟ ଟାଇପ୍ କରି ପାଠ ପଢ଼ି ପାଠ ପଢ଼ା ଯାଉଛି ଏବଂ ପାରମ୍ପାରିକ କାଗଜ କଲମର ଲେଖା ଓ ଆଜିକାଲିକା ମୋବାଇଲ ଓ ଲାପଟପ୍ ପାଠପଢ଼ା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଏପରି ବହୁତ କିଛି ବଦଳିବା ବଦଳ ଅଦଲ ବଦଲ ଦେଖିବାକୁ ମିଳିଛି କାହିଁକିନା ପାରମ୍ପାରିକ ପାଠ ଆମେ ଗୋଟିଏ ରୁମରେ ବସି ନିର୍ଦ୍ଧିଷ୍ଟ ସ୍ଥାନ ଶାନ୍ତି ଜାଗା ଦରକାର କରେ କିନ୍ତୁ ମୋବାଇଲ ଲ୍ୟାପଟପ୍ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଯେତେ କୋଳାହଳରେ ଥିଲେ ମଧ୍ୟ ଆମେ ମୋବାଇଲ ମାଧ୍ୟମରେ ପାଠ ପଢ଼ିପାରିବା ଇୟରଫୋନ ମାଧ୍ୟମରେ ତାହା ଶୁଣି ଆମେ ନିଜେ ଉପକୃତ ହେଇପାରିବା